ହେଲୋ ହଁ ଆପଣ ବରା ଦୋକାନ ଦେଇଛନ୍ତି କେମିତି ଚାଲିଛି ଗ୍ରାହକମାନେ ଆସୁଛନ୍ତି ଭଲ ଲାଗୁଛି ବରା ଆଉ କ'ଣ କ'ଣ ବିକୁଛ ମୁଁ ଆସିଲି ଦୁଇ ଚାରି ଦିନ ହୋଇଗଲାଣି ନାଇଁ ସିଆଡ଼େ କାମ ଧନ୍ଦା ନାହିଁ ଛୁଟିରେ ଦୁଇ ଚାରି ଦିନ ଲାଗି ଆସିଛି ଆଉ ଆଉ ତୁମ ବେପାର ଭଲ ଚାଲିଛି ଭଲ ଚାଲୁଛି ତୁମ ଦୋକାନ ଭଲ ଚାଲୁଛି ହଁ ହଁ ଦେଖିବା କ'ଣ ହେଉଛି ଦେଉଥିଲେ ସେମିତି ଦଶ ପନ୍ଦର ହଜାର ତୁମର କେତେ ହେଉଛି

ଚାହା ବି ବିକୁଛ ଓ ହୋ ମିସ୍ତ୍ରୀ